ମୋର ଛୋଟବେଳରୁ ବହୁତ ଇଚ୍ଛା ଥିଲା ଯେ ମୁଁ ମାନେ ଟିଭି ସିରିଏଲ ଦେଖେ ପ୍ରାୟ ଟାଇମ ଯେମିତି ଗୀଟାର୍ ବଜାନ୍ତି ଭାଓଲିନ୍ ବଜାନ୍ତି କିମ୍ବା ଏ ଯେଉଁ ଆମର କ୍ୟାସିଓ ସବୁ ବଜାନ୍ତି ତ ମୋର ବି ସେମାନଙ୍କୁ ଦେଖିଲାପରେ ମୋର ବି ଇଣ୍ଟରେଷ୍ଟ ଥାଏ ଯେ ମୁଁ କେମିତି ଧିରେ ଧିରେ ବଡ଼ ହୋଇକି ଧିରେ ଧିରେ ଗିଟାର୍ ବଜେଇବା ଶିଖିବି ଆଉ ମୋର ସେଇଟା ବି ଗୋଟିଏ ଲକ୍ଷ୍ୟ ଥିଲା ତ ମୁଁ କୌଣସି ଅଭାବରୁ ମାନେ ଏମିତି ଶିଖିପାରିନଥିଲି କି ମୋତେ ଶିଖିବାର ବି ସୁଯୋଗ ମିଳିନଥିଲା ତ ମୁଁ ଏବେ ବହୁତ ଥର ଚେଷ୍ଟା କରୁଛି କି ମାନେ କେମିତି ଗିଟାର୍ ଶିଖିକି ମାନେ ଭଲ ପ୍ରର୍ଫମାନ୍ସ ଦେବି ଆଉ ବଜେଇବା ପାଇଁ ବି ଚେଷ୍ଟା କରିବି